ସେୟାର୍ ମାର୍କେଟ୍ ବିଷୟରେ ମୋତେ କିଛି ଅଳ୍ପ ଜ୍ଞାନ ଅଛି ସେୟାର୍ ମାର୍କେଟ୍ ଏକ ଏମିତିଆ ବିଜନେସ୍ ଯାହାଦ୍ୱାରା ଅନେକ ଲାଭ ମଧ୍ୟ ହୋଇଥାଏ ଅବା ଅନେକ ଲସ୍ ମଧ୍ୟ ହୋଇଥାଏ ଏହି ରୂପେ ଏହି କାର୍ଯ୍ୟକୁ କରିବାରୁ ଅନେକ ଲୋକ ଅନେକ ଅନେକ ଟଙ୍କା କମାଇ ପରିଥାନ୍ତି ଅବା ଅନେକ ଅନେକ ଲୋକ ଟଙ୍କା ହାରିଥାନ୍ତି ଓ ସେଠିରୁ ଅନେକ ଶିକ୍ଷଣୀୟ ବିଷୟ ମଧ୍ୟ ଥାଏ ଯାହା ଆମକୁ ଡିଜିଟାଲ୍ ଓ ନୂଆ ଟେକ୍ନୋଲୋଜି ବିଷୟରେ ଶିଖାଉଥାଏ